ହ୍ୟାଲୋ ଟ୍ରାଭେଲିଙ୍ଗ ଏଜେନ୍ସୀ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୁଁ ଭୁବନେଶ୍ୱରରୁ ତପସ୍ୱିନୀ ବରାଡ଼ କହୁଥିଲି ଗତ ପନ୍ଦର ତାରିଖ ଦିନ ଆମେ ଯାଇଥିଲୁ ଡ୍ରାଇଭର ଭାଇଙ୍କ ସହିତ ବୁଲିବା ପାଇଁ ସେ ଭାଇଙ୍କର ଟିକେ ନମ୍ୱରଟା ଦରକାର ଥିଲା ଆମେ ଏବେ ବାଇଶ ତାରିଖରେ ଯିବାର ଅଛି ତ ବୁଲିବା ପାଇଁ ଫ୍ୟାମିଲି ସହିତ ସେ ଭାଇଙ୍କର ବ୍ୟବହାର ଆମକୁ ଭଲ ଲାଗିଥିଲା ସେଠି ପାଇଁ ତାଙ୍କ ନମ୍ୱରଟା ଟିକେ ଦେବେ ଆଜ୍ଞା ଆଜ୍ଞା ଏହି ନମ୍ୱରଟାରେ ମୋର ୱାଟସ୍ଆପ୍ରେ କଣ୍ଟାକ୍ଟ କରି ଦେବେ ଆଜ୍ଞା ଆଜ୍ଞା